ମୋର ଭିଡିଓ ଗେମ୍ ବିଷୟରେ ଅବଗତ ଅଛି ଆମେ ଭିଡିଓ ଗେମ୍ ଯେଉଁ ଖେଳୁଛୁ ସେଇଟା ହେଲା କ୍ୟାଣ୍ଡି କ୍ରଶ୍ ପବ୍ଜି ଫ୍ରି' ଫାୟାର୍ ଲୁଡୁ କ୍ୟାରମ୍ ବୋର୍ଡ଼ ଭଲିବଲ୍ ମାନେ ସବୁ ଅନଲାଇନ୍ରେ ଆମେ ଖେଳୁଛୁ ଜଣେ ନାହିଁ ଖେଳିବାର ସମସ୍ତେ ମିଶିକରି ଚାରି ପାଞ୍ଚ ଜଣ ଦଶ ଜଣ ଏମିତି ମିଶିକରି ଆମେ ସବୁ ସମସ୍ତକୁ ଫୋନ୍ ଫାନ୍ କରିକରି ଆମେ ଖେଲ୍ସୁଁ ଆଉ ମୋର ସାଙ୍ଗସାଥିମାନେ ସମସ୍ତେ ଯେତେବେଳେ ଫ୍ରି' ଟାଇମ୍ ଆମର ଥାଇସି ସେତେବେଳେ ଆମକୁ ଖେଳିବାର ଲାଗି ବହୁତ ବଢ଼ିଆ ଲାଗ୍ସି ଆର୍ ଚାରି ପାଞ୍ଚ ଜଣ ଆମର ସାଙ୍ଗ ଯେଉଁଟା ଅଛନ୍ତି ସେ ତାଙ୍କର ସାଙ୍ଗେ ମୁଁ ଖେଳ୍ସି ଆର୍ ସେ ଭିଡିଓ ଖେଳିବାର ଦ୍ୱାରା ଭଲ ଲାଗୁଛି ଆମକୁ ଆର୍ ଟାଇମ୍ ପାସ୍ ମଧ୍ୟ ହେଉଛି ଆର୍ ଏ ଭିଡିଓ ଆମକୁ ସମସ୍ତଙ୍କର ଲାଗି ବହୁତ ବଢ଼ିଆ ଲାଗୁଛି